ହ୍ୟାଲୋ ଶ୍ୱାତି ରେଷ୍ଟୁରାଣ୍ଟ୍ରୁ କହୁଛନ୍ତି ତ ହଁ ମୁଁ ସାହୁବାବୁ କହୁଥିଲି ନର୍ଲାରୁ ହଁ ହଁ ହଁ ନର୍ଲା ସ୍କୁଲ୍ ପାଖରେ ଆଛା ମୋର ତ ଅର୍ଡ଼ର୍ ତ ଜାଣିଛନ୍ତି ପୁରୁଣା ଯାହା ଅର୍ଡ଼ର୍ ସେଇଆ ତଥାପି ଆଛା ଚିକେନ୍ ପକଡ଼ା ଚିକେନ୍ ସିକ୍ସଟି ଫାଇପ୍ ଆଉ ଚିଲ୍ଲୀ ପନିର୍ ଆଉ ପନିର୍ ସିକ୍ସଟି ଫାଇପ୍ ଚିକେନ୍ ଟିକା ଏତିକି ମୋର ଅର୍ଡ଼ର୍ ପହଞ୍ଚେଇ ଦେବେ କେତେ କେତେ ସମୟ ଲାଗିବ ଅଧ ଘଣ୍ଟାଏ ଭିତରେ ପହଞ୍ଚିଯିବ ତ ଠିକ୍ ଅଛି ହଁ ହଁ ହଁ ଟିକେ ଆର୍ଲି ମାନେ ଶୀଘ୍ର ପଠେଇବାକୁ ଟିକେ ଚେଷ୍ଟା କରନ୍ତୁ ଅଧ ଘଣ୍ଟା ପଇଁଚାଳିଶ ମିନିଟ୍ ହେଲେ ଚଳିବ ଠିକ୍ ଅଛି ମୋର ପଠେଇ ଦିଅନ୍ତୁ ଅର୍ଡ଼ର୍ଟା